ହ୍ୟାଲୋ ଆଜ୍ଞା କ'ଣ କୁହନ୍ତୁ କ'ଣ କୁହନ୍ତୁ କ'ଣ ହୋଇଛି ହେଉ ମୁଁ ଡକ୍ଟରଙ୍କୁ କହିବି କି ସେ ଆସିଲେ କହିବେ ତୁମର କ'ଣ ପ୍ରୋବ୍ଲେମ ହୋଇଛି ତୁମେ ଆସିକି ଦେଖାଇବ ମୁଁ ଡକ୍ଟରଙ୍କୁ ପଚାରିଦେବି କି ସେ କହୁଥିଲେ ବି ଗୁରୁବାରେ ଫାଙ୍କା ଅଛି ବୋଲି ଆଉ ଆପଣ ଆସିବେ ସେ ସେଇ ସକାଳେ ଫାଙ୍କା ଅଛନ୍ତି ଆପଣଙ୍କୁ ଆଗେ ନମ୍ବର କରିବାକୁ ପଡ଼ିବ ନମ୍ବର କରିକି ତା ପରେ ଆପଣଙ୍କୁ ମୁଁ କଲ୍ କରିବି ଆପଣ ଆସିବେ ତିନିଶହ ତିନିଶହ ଟଙ୍କା ଦେବେ ମେଡ଼ିସିନ ଅଛି ନା ନାହିଁ ଆପଣଙ୍କ ପାଖରେ ମେଡ଼ିସିନ ଷ୍ଟୋରରେ ଅଛି ଆପଣ ଆସିକି ଏଇଠୁ ଗୋଟିଏ କିଲୋମିଟର ଆପଣ ଆସିକି ନେଇଯିବେ ହଁ ଅଛି ଆପଣ ଆସିବେ ଆସିକି ଦେଖେଇକି ନେଇଯିବେ ମେଡ଼ିସିନ ହେରିକା ହଁ ଅଛନ୍ତି ଆପଣ ଆସିବେ ଆସିକି ଦେଖେଇ ଦେବେ ସାତଟାରୁ ନଅଟା ଭିତରେ ଅଛନ୍ତି ଆପଣ ଆସିବେ ଆପଣଙ୍କ ଟାଇମ ଅନୁସାରେ

ହଁ ଅଛି ହେଉ ଆପଣ ଆସିବେ